କୁହନ୍ତୁ ଆଜ୍ଞା ଆଜ୍ଞା କୁହନ୍ତୁ ଆପଣ ଅଛନ୍ତି କେଉଁଠି ଏବେ ସମ୍ବଲପୁର ଯାଇକି ଶାଢ଼ୀ କିଣିବେ

ସମ୍ବଲପୁରୀ ଶାଢ଼ୀ କିଣିବେ କେତେ ରେଞ୍ଜ୍ରେ କିଣିବେ କେତେ ପିସ୍ ଭଳିଆ ଆଠ ପିସ୍ ଓ ଆପଣ ସମ୍ବଲପୁର ଯିବେ ସେଠି ଅଛି ଗୋଟେ ଭଲ ଲୁଗା ଦୋକାନ ତା ନା ହେଉଛି ଦୀପକ ଟେକ୍ସଟାଇଲ୍ ଦୀପକ ଟେକ୍ସଟାଇଲ୍ ହଁ ସେଠି ଯାଇକି ବହୁତ ତ ଦୋକାନ ଅଛି ସେଇଟା ଟିକେ ଭଲ

ସେଠୁ ଯାଇକି ସେଠି ପହଞ୍ଚିଲେ କହିବେ ରେଞ୍ଜ୍ର ଶାଢ଼ୀ ଦେଖାଅ ସେ ଦେଖାଇବେ ଯେଉଁଟା ଆପଣଙ୍କୁ ଭଲ ଲାଗିବ ବିଭିନ୍ନ ପ୍ରକାର କଲର୍ ଦେଖେଇବେ ଯେଉଁଟା ଆପଣଙ୍କୁ ଭଲ ଲାଗିବ ସେଇଟା ଧରିକି ଆସିବେ ଆଉ ସାହାଯ୍ୟ ହଁ ହେଇ ପାରିବ ଯେଉଁଟା ପାଞ୍ଚ ହଜାର ସେଇଟା ଚାରି ହଜାର ପାଞ୍ଚ ଶହ ଭିତରେ ପାଞ୍ଚ ଶହ ଟଙ୍କା ରିବେଟ୍ ହେଇପାରିବ ହଁ ମୁଁ ସେଇଠି ଅଛି ପା ହଁ ଦେଖିବା ଆଉ ଆଉ ଗୋଟେ କଥା ଶୁଣନ୍ତୁ ଆଉ ଗୋଟେ କଥା ହଁ ସେଠି ଏ ଯେଉଁ ଡିସ୍କାଉଣ୍ଟ ବିଷୟରେ କିଛି କହିବେନି କାହାକୁ ଯେ ପାଞ୍ଚ ହଜାର ଶାଢ଼ୀଟା ଚାରି ଚାରି ହଜାର ପାଞ୍ଚ ଶହ ଭିତରେ ଆମକୁ ମିଳିଲା ବୋଲି ଏରା କେଉଁଠି କହିବେନି ହଁ ପହଞ୍ଚିଲେ ଆପଣ ସେଠି ପହଞ୍ଚିଲେ ମୋତେ ଫୋନ୍ କରି କରିବେ ମୁଁ ସେଠିକି ଆସିବି ମୁଁ ସେ ମାଲିକକୁ କହି ଦେଇକି ପଳେଇବି ସେ ତମକୁ ସାହାଯ୍ୟ କରିବ ଆଉ ହଁ ସିଏ ହଁ ସେ ଦୋକାନୀ ସବୁ ସାହାଯ୍ୟ କରିବ ମୁଁ ଖାଲି ତାକୁ କହିଦେଇକି ପଳାଇବି ସେ ସବୁ ସାହାଯ୍ୟ କରିଦେବ ହଉ ତା'ହେଲେ ଆଜ୍ଞା ହୋଉ